ରେଡ଼ିଓର ପ୍ରୋଗ୍ରାମ୍ ସବୁ ମୋତେ ବହୁତ ଭଲ ଲାଗେ ଏବଂ ଏଇଟା ସମସ୍ତଙ୍କର ପ୍ରତି ଘରେ ଘରେ ପହଞ୍ଚୁଛି ସେଥିପାଇଁ ଫାର୍ଷ୍ଟ ପସନ୍ଦ ହେଉଛି ରେଡ଼ିଓ ସମ୍ବାଦ ନାଚ ଗୀତ ସିନେମା ସିନେମା ସଙ୍ଗୀତ ଦେଶ ବିଦେଶର ଖବର ସମସ୍ତଙ୍କର ପହଞ୍ଚୁଛି ଏଇଟା ହେଉଛି ମେନ୍ ପସନ୍ଦ ତା'ପରେ ସବୁ କୃଷକ ଭାଇ ମାନଙ୍କର ଯେଉଁ କୃଷି ବିଷୟରେ ଯେଉଁ ଆଲୋଚନା ହେଉଛି ମାନେ କେମିତି ଚାଷ କାମ ତା'ର ଔଷଧ ପତ୍ର ସାର କେମିତି ହବ ସେସବୁ ମଧ୍ୟ ସମସ୍ତଙ୍କ ଘରେ ପହଞ୍ଚୁଛି ସଙ୍ଗୀତ ମଧ୍ୟ ଲୋକ ଶୁଣୁଛନ୍ତି ଅଭୁଲା ସୃତି ମଧ୍ୟ କିଛି କିଛି ଲୋକ ମନେ ରଖୁଛନ୍ତି ତା'ପରେ ଖେଳ ସମ୍ବାଦ ମଧ୍ୟ ଭଲ ସାରା ଭାରତର ଖେଳ ସମ୍ବାଦ ସେଇ ସମସ୍ତଙ୍କ ପାଖରେ ପହଞ୍ଚୁଛି ଛୋଟ ବଡ଼ ଲୋକ ପାଖରେ ମଧ୍ୟ ସେ ଜିନିଷ ଶୁଣିବାକୁ ପାଉଛି ସେଥିପାଇଁ ଲୋକ ସମସ୍ତେ ପସନ୍ଦ କରୁଛନ୍ତି ରେଡ଼ିଓ ଇଏର ଜିନିଷ ସମସ୍ତେ ପସନ୍ଦ କରୁଛନ୍ତି